ଯେଉଁ ଲୋକମାନେ ଅଧିକ ମୋଟା ହୋଇଥାଆନ୍ତି ତାହାଙ୍କୁ ମଧୁମେହ ରୋଗ ହୋଇଥାଏ ମଧୁମେହ ରୋଗପାଇଁ ଆମେ କିଛି ଘରୋଇ ଉପଚାର ବ୍ୟବହାର କରିପାରିବା ସେଗୁଡ଼ିକ ହେଉଛି ପିତା ଏବଂ କଷା ଜାତୀୟ ଯେପରିକି ଚାଉଳିଆ ପତ୍ର ଏବଂ କଲରା ଜୁସ୍ ପଇବା ଉଚିତ ଖାଲି ପେଟରେ ଏକ ଚାମଚ ମେଥିପାଣି ପିଇଲେ ତାହା ବହୁତ ଲାଭଦାୟକ ହୋଇଥାଏ ଏବଂ ମଧୁମେହରେ ପୀଡ଼ିତ ବ୍ୟକ୍ତି ମୂଳା ଖାଇବା ଉଚିତ କାରଣ ଏହାଦ୍ୱାରା ମଧ୍ୟ ମଧୁମେହ ରୋଗ ଭଲ ହୋଇପାରେ ଏବଂ ମୂଳା ଶାଗକୁ ସିଝାଇ ସେହି ପତ୍ରର ପାଣି ପିଇଲେ ମଧ୍ୟ ବହୁତ ଲାଭ ମିଳିଥାଏ ଏବଂ ଜାମୁକୋଳି ମଞ୍ଜିକୁ ଶୁଖାଇ ଗୁଣ୍ଡ କରି ତାକୁ ଏକ ଚାମଚ ଖାଇଲେ ମଧୁମେହ ରୋଗ ଦୂର ହୋଇଥାଏ ଏହିପରି ଭାବେ ଆମେ ଗାଁରେ ଘରୋଇ ଉପଚାର ମଧ୍ୟ ବ୍ୟବହାର କରିବା ଉଚିତ୍